ହଁ ଆଉ ରାଜନୀତି ଯେମିତିଆ ଚାଲିଛି ଆମ ପାଲଳାର ଭଲ ଚାଲିିଛି ନା ଖରାପ ଚାଲିଛି ଆଉ ସରକାର ଆସିଛି ଆଉ ଡବଲ ଇଞ୍ଜିନ୍ ହଁ ହଁ ସୁଭଦ୍ରା ଯୋଜନା ଯାଉଛି ସେଇ ଅନୁସାରେ ସମସ୍ତ ରେଟ ବି ବଢ଼ିଯାଇଛି ଏପଟେ ଦେଲେ ସେପଟେ ବି ବଢ଼ି ଚାଲିଛି କୌଣସି ଜିନିଷ ତ କମିନି ଆଉ ଲାଭ କ'ଣ ସେମିତି ତ କିଛି ଲାଭ ନାହିଁ ନବୀନ ସରକାର ତ ଆହୁରି ଭଲ ଥିଲା ନବୀନ ସରକାରରେ କାଳିଆ ଯୋଜନା ନେଉଥିଲେ ସମସ୍ତେ ପାଉଥିଲେ ସବୁ ଜିନିଷ ସବୁ ଜିନିଷ ପାଉଥିଲେ ସୁବିଧା ପାଉଥିଲେ ଯେତେ ବୁଢ଼ା ଲୋକ ସମସ୍ତେ ବି ସୁବିଧା ପାଉଥିଲେ ରାହୁଲ ଗାନ୍ଧୀ ହଁ ସିଏ ରାହୁଲ ଗାନ୍ଧୀକୁ ଇଏ କରୁଛନ୍ତି ସେମାନେ ରାହୁଲ ଗାନ୍ଧୀକୁ ଏପଟେ ବିରୋଧ କରୁଛନ୍ତି ଏପଟେ ଯେ ୟାଙ୍କର ନବୀନ ଆଉ ବାବୁ ଆଉ ଏପଟେ ବି ଜେ ବି ଭିତରେ ଚାଲିଛି ତାଙ୍କର ତେଣୁ ହଁ ସେ ବହୁତ ବର୍ଷ କରିଦେଲେ ବୋଲି ଲୋକମାନେ ସେଇ ହଁ ସେଇ କ'ଣ କରିବ ଏପର୍ଯ୍ୟନ୍ତ ତ ଜଣାପଡ଼ୁନି ତଥାପି କିଛି କହିହେବନି କେତେ ଯାକେ କ'ଣ ଯାକେ ଯିବ ହଁ ହଁ ହଁ ହଉ କ'ଣ କରିବ ଜଣା ପଡ଼ିବ ଆଉ ସବୁ ବଢ଼ି ଚାଲିଛି ଆଉ ହଁ ଆଉ ଆମର ତ ପାଲଡ଼ାରେ ତ ଯିଏ ଥିଲେ ସିଏ ଏମ ଏଲ ଏ ସିଏ ତ ଥିଲେ ଆଗ ବି ଜେ ପି ଫେରେ ଏବେ ଆସିଗଲେ ବିଜେଡିକୁ ହଁ ଏବେ ତ ଅଶୋକ ମହାନ୍ତି ଆସିଗଲେ ଆଉ ଅଶୋକ ମହାନ୍ତି ତ ବର୍ତ୍ତମାନ ହଁ ସେ ଭାବୁଛନ୍ତି ଏବେ ହେଲେ ଅଶୋକ ମହାନ୍ତି ଅଶୋକ ମହାନ୍ତି ହେଉଛନ୍ତି ଆମର ବର୍ତ୍ତମାନର ବିଧାୟକ ଆଉ ସିଏ ତ ସବୁଆଡ଼େ ବୁଲୁଛନ୍ତି ସବୁ ଗାଁ ଗଣ୍ଡା ବୁଲୁଛନ୍ତି ହଁ ହଁ ସେଟା ଠିକ୍ କଥା ଯେ ହେଲେ କିଛି କହିହେବନି କେତେବେଳେ କ'ଣ ହେବ ସମୟ କହିବ ଆଉ ହଁ ହଁ ଯିଏ ଭଲ କରିବ ସିଏ ଆସିବ ହୁଁ ହୁଁ ଜଣା ପଡ଼ିବ ପରେ ଆଉ ତେଣୁ ବର୍ତ୍ତମାନ ପାଇଁ ବି ତଳେ ହଁ କେତେ ହଁ ହଁ ହଁ ହଁ ହଁ ହଁ ହଁ ମୋହନ ମାଝୀ ଅଛନ୍ତି ଏଠି ଆମର ହଁ ସେଟା ବି ଠିକ୍ କଥା ମୋହନ ମାଝୀ

ହଁ ସେଇଟା ଖାଲି ସୁଭଦ୍ରା ଯୋଜନା ଦେଲେ କ'ଣ ହେବ ସେପଟେ ଯୋଉ ରେଟ୍ ସବୁ ବଢ଼ି ଚାଲିଛି ତାକୁ କାଇଁ ଦେଖୁନାହାନ୍ତି ସେଇ ଅନୁସାରେ ଧାନ ରେଟ୍ କରିଲେ କ'ଣଟା ହେବ ହଁ ଯେ ଧାନର ରେଟ୍ କଲେ କ'ଣ ହେବ ଧାନ ଚାଷ ତ କରିବା ପାଇଁ ଲୋକ ମଙ୍ଗୁନାହାନ୍ତି